ମୋତେ ପୁରୁଣା ଗୀତ ଭଲ ଲାଗେ ଯେମିତି କିଶୋର କୁମାର ଲତା ମଙ୍ଗେସ୍କର ଆଶା ଭୋସ୍ଲେ ମହମ୍ମଦ ରଫି ଏମାନଙ୍କର ଗୀତ ମୋତେ ବହୁତ ଭଲ ଲାଗେ କାହିଁକିନା ଏମାନଙ୍କ ଗୀତ ମଧ୍ୟରେ କିଛି ଅନୁଭବ କରିହୁୁଏ ବା ମନ ଭିତରେ ଫିଲିଙ୍ଗ୍ସଟା ଅନ୍ୟ ରକମ ହୋଇଥାଏ ତାର୍ ତାଙ୍କର ଗୀତ ମଧ୍ୟରେ ଭାବନା ମଧ୍ୟ ରହିଥାଏ ସେଥିପାଇଁ ତାଙ୍କର ଗୀତ ମୋତେ ବହୁତ ଭଲ ଲାଗେ କୁମାର ଶାନୁର ଗୀତ ମଧ୍ୟ ଭଲ ଲାଗେ କିନ୍ତୁ ପୁରୁଣା ଗୀତ ମୋତେ ବହୁତ ଭଲ ଲାଗେ